ଆନ୍ତର୍ ଯାତିକ୍ ସ୍ତରରେ ବହୁତ୍ ଗୁଡ଼େ ଖେଲ୍ ଅଛି ସେଥିର୍ ଭିତ୍ରୁ ଗୁଟେ ହେଲା ହକି କାଁ ହେଲା ଯେ ଏ ହକିଟା ଭାରତ୍ ରୁ ହିଁ ପ୍ରଥମେ ବାହାରି ଥିଲା ଆଉ ସାରା ବିଶ୍ଵରେ ସେ ଖେଲ୍ କେ ଆଦିରି ନେଇ କିରି ସମସ୍ତେ ଖେଲୁଛନ୍ ତାର୍ ପରେ ଆଉ ଗୁଟେ ଖେଲ୍ ହେଲା କବାଡ଼ି କବାଡ଼ି ଖେଲ୍ ବି ଆମର ଭାରତ୍ ନୁ ବାହାରି ଥିଲା ଆଉ ଏତାକେ ଆମେ ଗୁଡୁ ବୋଲସୁଁ ତାର୍ ସାଙ୍ଗେ ସାଙ୍ଗେ ଆଉ ଗୁଟେ ଖେଲ୍ ହେଲା ଯେନ୍ ଧନୁ ତୀର୍ ମାର୍ସନ୍ ଏ ଧନୁ ତୀର୍ ଅନ୍ଦାଜ ର୍ ବି ଖେଲ୍ ଟା ଭାରତ୍ ନୁ ବାହାରି ଥିଲା ଆଉ ସମସ୍ତେ ଏଇ ଖେଲ୍ କେ ନିଜର୍ କରି କରି ବିଭିନ୍ନ ପ୍ରକାର ର ପ୍ରତିଯୋଗିତା ମାନ୍ କେ ଭାଗ ନଉଛନ୍ ସେଥିର୍ ଲାଗି ମୋତେ ବହୁତ୍ ବହୁତ୍ ଭଲ୍ ଲାଗ୍ସି ଯେ ଆମର୍ ହକିର ବି ଉନ୍ନତି ହଉଛି କବାଡ଼ି ଖେଳ ର ବି ଉନ୍ନତି ହଉଚି ଆରି ଧନୁ ର ବି ଉନ୍ନତି ହଉଛି ଆର୍ ଉନ୍ନତି ହେବାର୍ ସାଙ୍ଗେ ସାଙ୍ଗେ ଆମର୍ ପିଲାମାନେ ଇନ ଗୋଲ୍ଡ ମେଡ଼ାଲ୍ ପାଇପାରୁଛନ୍ ଦେଶର ମାନ୍ ସମ୍ମାନ୍ ବଢ଼େଇ ପାରୁଛନ୍ ଆଉ ଦେଶର ଗୁଟେ ପହଚାନ୍ ବନେଇ ପାରୁଛନ୍ ସବୁଠାରୁ ଆର୍ ବଡ଼୍ କଥା ହେଲା ଯେ ଦୌଡ଼ ପ୍ରତିଯୋଗିତାରେ ବି ଆ ମାନେ ଆଗେ ଥିଲୁ ଆଗେ ଆମେ ନା ପାଉଥାଇଁ ପିଟି ଓଷା ଯେନ୍ ଥିଲା ସେ ଗୋଟେ ଗୋଲ୍ଡ ମେଡ଼ାଲ୍ ବି ପାଇଥିଲେ ବ୍ରୋଞ୍ଚ ପାଇଥିଲେ ଗୋଲ୍ଡ ପାଇଲେ ଆଉ ଇହାଦେ ଆମେ ବସ୍କିଙ୍ଗ୍ ରେ ବି ମେରିକମ୍ ସେ ଗୋଲ୍ଡ ମେଡ଼ାଲ୍ ପାଇଥିଲେ ତା'ପରେ ୱେଟ୍ଲିପ୍ଟିଙ୍ଗ୍ରେ ବି ଆମର ବହୁତ୍ ଉଜ୍ଵଳ ଭବିଷ୍ୟତ ଅଛି